ମୁଁ ଭାବୁଛି ବର୍ତ୍ତମାନ ଯୁବକମାନଙ୍କୁ କ୍ରୀଡ଼ାରେ ଭାଗ ନେବା ପାଇଁ ଏତେ ଉତ୍ସାହିତ କରାଯାଉନି କିମ୍ବା ପର୍ଯ୍ୟାପ୍ତ ସୁବିଧା ବି ନାହିଁ କାରଣ ଯେଉଁ ଯୁବକମାନେ ବର୍ତ୍ତମାନ ବିଦ୍ୟାଳୟ ବା ମହାବିଦ୍ୟାଳୟ ସ୍ତରରେ ପାଠ ପଢ଼ୁଛନ୍ତି ସେଠାରେ ନିଶ୍ଚିତ ପର୍ଯ୍ୟାପ୍ତ ସୁବିଧା ରହିବା ଦରକାର ଯଦି ସେ ସୁବିଧାଟା ନ ମିଳିବ ତେବେ ଯୁବଗୋଷ୍ଠି କ୍ରୀଡ଼ାରେ ଭାଗ ନେବେ କିପରି ତେଣୁ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଥମତଃ ବିଭିନ୍ନ ଆଞ୍ଚଳିକ ସ୍ତରରେ ପଞ୍ଚାୟତ ସ୍ତରରେ ବିଦ୍ୟାଳୟ ମହାବିଦ୍ୟାଳୟ ସ୍ତରରେ କ୍ରୀଡ଼ାର ଭିତ୍ତିଭୂମି ସଜାଡ଼ିବା ଦରକାର ଏବଂ କ୍ରୀଡ଼ାର ଭିତ୍ତିଭୂମି ମଧ୍ୟ ନିର୍ମାଣ କରିବା ଆବଶ୍ୟକ ଯାହା ଫଳରେକି ପିଲାମାନେ ଯୁବକ ଯୁବତୀମାନେ କ୍ରୀଡ଼ା ପ୍ରତି ଆକର୍ଷଣ ହେବେ ଏବଂ ସେମାନଙ୍କୁ ଗୋଟେ ପ୍ରୋତ୍ସାହିତ କରିବା ପାଇଁ କିଛି ସେମାନଙ୍କୁ ସ୍କୋଲାର୍ସିପ୍ ଏବଂ କିଛି ସେମାନଙ୍କୁ ପଇସା ମଧ୍ୟ ଦେବା ଆବଶ୍ୟକ କାରଣ କ୍ରୀଡ଼ାରେ ଭାଗ ନେବା ପାଇଁ ହେଲେ କିଛି ପରିଶ୍ରମ ଦରକାର କିଛି ଖାଦ୍ୟ ଦରକାର ସେଥିପାଇଁ ସେମାନଙ୍କୁ କିଛି ପଇସା ମିଳିବା ନିହାତି ଦରକାର ସେଥିପାଇଁ ସରକାରଙ୍କର ମଧ୍ୟ ଗୁରୁତ୍ୱ ରହିଛି କାରଣ ସରକାର ଯଦି ଏସବୁ ପଦକ୍ଷେପ ନ ନେବେ ସେ ପିଲାମାନେ ଯୁବକମାନେ କିପରି କ୍ରୀଡ଼ାରେ ଭାଗ ନେବେ ତେଣୁ ସେମାନଙ୍କୁ ଉତ୍ସାହିତ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପଦକ୍ଷେପ ନିହାତି ଦରକାର